ମୁଁ ଯାଇଥିଲି ଗୋଟେ ସପିଂ ମଲ୍କୁ ସେଇଠି ବୁଲୁ ବୁଲୁ ଗୋଟେ ବ୍ଲାକ୍ କଲର୍ ବ୍ଲେଜର୍ ଉପରେ ମୋର ପ୍ରଭାବ ପଡ଼ିଲା ସେ ଦେଖିବା ବହୁତ ସୁନ୍ଦର ଲାଗୁଥିଲା ତା'ପରେ ସେଇଟା ଫିଫ୍ଟି ନାଇଣ୍ଟି ପରସେଣ୍ଟ୍ର ଅଫ୍ ଥିଲା ହେଲେ ମୁଁ ଦେଖିଲି ସେଇଟା ମୋ ସାଇଜ୍ବି ଥିଲା ତା'ପରେ ମତେ ହଉଥିଲା ମତେ ଭଲ ବି ଦେଖା ଯାଉଥିଲା ମୁଁ ଟ୍ରାଏ କରିଥିଲି ତ ତା'ପରେ ତାର ମିନିମମ୍ ପ୍ରାଇସ୍ ଥିଲା ସେଭେନ୍ ଥାଉଜେଣ୍ଡ୍ ତା'ପରେ ସେ ଡିସକାଉଣ୍ଟ୍ ହଉ ୱାନ୍ ଥାଉଜେଣ୍ଡ୍ ଭିତରେ ସେଇଟା ହେଇଗଲା ମିଳିଗଲା ତା'ପରେ ମୋ ଘରକୁ ସେଇଟା ଖୁସି ଖୁସିରେ ଘରକୁ ଆଣିଲା ପରେ ମୋ ସାଙ୍ଗମାନଙ୍କୁ ଦେଖେଇଲି ଦେଖରେ ଅଫର୍ ଥିଲା ମୁଁ ଏଇଟା ଆଣିଲି କହିଲି ତା'ପରେ ଘରେବି ଦେଖେଇଲି ଘରର ସମସ୍ତେ କହିଲେ କି ହଜାର ଟଙ୍କା ଭିତରେ ଆଣିଛୁ ସେଇଟା କଲର୍ ଫେଡ଼୍ ହେଇଯିବ ତା'ପରେ ଚିରାମିରା ହେଇଯିବ ଗୋଟେ ଥର ପିନ୍ଧୁବୁକି ନାହିଁ କହିଲେ ତା'ପରେ ସାଙ୍ଗମାନଙ୍କୁ ସେଇ ସେଇଟା ହିଁ କହିଲି ସେମ୍ ତା'ପରେ ମୁଁ ତିନି ବର୍ଷ ବର୍ତ୍ତମାନ ତିନି ଚାରି ବର୍ଷ ଚାଲିଛି ସେ ବ୍ଲେଜର୍ଟା ବହୁତ ଯେପରି ଯେମିତିରୁ ସେମିତି ଅଛି କିଛି ବି ତାର ଖରାପ ହେଇନି କି କଲର୍ ଫେଡ଼୍ନି ନା କ'ଣ ସିଲେଇ ଫିଟିନି ସେଗୁଡ଼ା ସବୁ ଠିକ୍ ଅଛି ତ ବହୁତ ଭଲ